କାର୍ଯ୍ୟକ୍ଷେତ୍ରରେ ବିବାଦ ହେଲେ ଆମେ ସାଙ୍ଗମାନେ ସାଙ୍ଗ କିମ୍ବା ଭଦ୍ରଲୋକଙ୍କୁ ଡାକି ଏକତ୍ରିତ କରୁ ସେସବୁ କରିବାକୁ ଆମକୁ ଦଶ ବାର ଦିନ ଟାଇମ ଲାଗିଯାଏ କାହିଁକିନା ସବୁ ଏକତ୍ରିତ ହୋଇ ଗୋଟିଏ ଜାଗାରେ ବସୁ ବସି ହେଇଥିବା ବିବାଦକୁ ସମାଲୋଚନା କରାଯାଏ ସମାଲୋଚନା ହେବା ଦ୍ୱାରା ଉଭୟ ପଟକୁ ଆମେ ଏକତ୍ରିତ କରୁ କରି ନିମାସା କରିବା ପାଇଁ ବହୁତ ଦିନ ଟାଇମ ଲାଗେ ଲାଗିବା ଦ୍ୱାରା ସେସବୁ ଠିକ୍ଠାକ୍ ହୁଏ ଏହିପରି ହେବା ଦ୍ୱାରା ମୋର ଉଁ କିଛି ପରିସ୍ଥିତି ଉପୁଜେ ନାହିଁ ମୁଁ ମଧ୍ୟ ବାରମ୍ବାର ଏହିପରି କାର୍ଯ୍ୟ ବହୁତ ବାର କରିଅଛି କରିବା ଦ୍ୱାରା ମୋର ବି କ୍ଷତି ପଡ଼ିଅଛି ତେଣୁ ମୋତେ ଏସବୁ କରିବାପାଇଁ ଭଲଲାଗେ